ଆଜ୍ଞା ନମସ୍କାର୍ ଜୋମାଟରୁ କହୁଥିଲେ ଆଜ୍ଞା ଆଚ୍ଛା ଆମର ତ ଯେଉଁ ଖାଇବା ଅର୍ଡ଼ର୍ ସେଇଟା ତ ଆମେ ରିଟର୍ନ୍ କରିଦେଇଛୁ କିନ୍ତୁ ଯେହେତୁ ଆମର ବାଲାନ୍ସଟା କାହିଁ ରିଟର୍ନ୍ ହେଲାନାହିଁ ଆଜ୍ଞା ଆଜ୍ଞା ନା କେଉଁଠି ପ୍ରୋବ୍ଲେମ୍ ହେଇଗଲା କି ଆଜ୍ଞା ଏତେ ଲେଟ୍ ହେବା କଥା ନୁହଁ ରିଟର୍ନ୍ ହେବାପାଇଁ ଆଜ୍ଞା ଟିକେ ଷ୍ଟାଟସ୍ ଚେକ୍ କରନ୍ତୁନା ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଆଜ୍ଞା ଧନ୍ୟବାଦ